ହଁ ମୋର ଭାଇଭଉଣୀ ଅଛନ୍ତି ଏବଂ ସେମାନେ ବହୁତ ଭିନ୍ନ ମଧ୍ୟ ଅଟନ୍ତି ଯେପରି କି ପାଞ୍ଚ ଆଙ୍ଗୁଳି ଆମର ସମାନ ନଥାଏ ସେମାନେ ମଧ୍ୟ ମୋ ଠାରୁ ବହୁତ ଭିନ୍ନ ଥାଆନ୍ତି ଯେପରି କି ମୁଁ ଡେଙ୍ଗା ହୋଇଥିଲେ ଭଉଣୀ ଗେଡ଼ି ଗେଡ଼ି ଅଟେ ସେ ସେ ମୋ ଭଉଣୀ ଭଲ ପାଠ ପଢ଼ୁଥିବା ବେଳେ ମୁଁ ମୋର ଏତେ ପାଠପଢ଼ାରେ ମନ ନଥାଏ ଏବଂ ସେ ସେ ମୋ ଭଉଣୀ ମୋ ଠୁ ଅଧିକ ସଫା ଏବଂ ମୁଁ ତା'ଠୁ ଟିକେ ଭିନ୍ନ ରଙ୍ଗର ଥାଏ ମୋ ଭଉଣୀ ମୋ ଠାରୁ ଅଧିକ ନମ୍ବର ରଖି ପରୀକ୍ଷାରେ ସଫଳ ହୋଇଥାଏ ଏବଂ ମୁଁ ମୋର ଏତେ ଭଲ ନମ୍ବର ରୁହେ ନାହିଁ କିନ୍ତୁ ମୋର କ୍ରୀଡ଼ା ପ୍ରତି ଅଧିକ ମନୋଭାବ ଥାଏ ଯେପରି କି ମୁଁ ଭଲ ଖେଳିଥାଏ ଏବଂ ଭଉଣୀ ଶିକ୍ଷାରେ ମନ ଥାଏ ଏବଂ ସେ ଶିକ୍ଷାରେ ଭଲ ଭାବରେ ପ୍ରଦର୍ଶନ କରିଥାଏ